ମୁଁ ଗୋଟିଏ ସାଇକେଲ ପଞ୍ଚସ୍ତରୀ ମସିହାରେ କିଣିଥିଲି ସେ ସାଇକେଲର ନାଁ ହେଉଛି ରାଲେ ସାଇକେଲ ସେତେବେଳେ ରେଟ ଥିଲା ତିନିଶହ ପାଞ୍ଚ ଟଙ୍କା ସେ ତିନିଶହ ପାଞ୍ଚ ଟଙ୍କାରେ ମୁଁ କିଣିଥିଲି ଯେ ଆଜି ପର୍ଯ୍ୟନ୍ତ ସେ ସାଇକେଲ ମୋର ଅଛି ସେ ସାଇକେଲଟି ଆଜି ପର୍ଯ୍ୟନ୍ତ ଭଲରେ ଚାଲିଛି ଆଉ ସେ ଜିନିଷଟା ଏତେ ଭଲ ପଡ଼ିଲା ମୁଁ ଆଉ ଖୁସି ମଧ୍ୟ ମୋତେ ଲାଗୁଛି